ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ କରାଯାଏ ଯେମିତିକି ଦଣ୍ଡଯାତ୍ରା ହୋଲି ଦୀପାବଳି ଧନୁଯାତ୍ରା ଆଉ ମହୋତ୍ସବ ପ୍ରତି ଜିଲ୍ଲାରେ ମହୋତ୍ସବ ପାଳନ କରାଯାଏ କଳିଙ୍ଗ ମହୋତ୍ସବ ବୌଦ୍ଧ ମହୋତ୍ସବ ଫୁଲବାଣୀ ମହୋତ୍ସବ କନ୍ଧମାଳ ମହୋତ୍ସବ ସୋନପୁର ମହୋତ୍ସବ ବଲାଙ୍ଗୀର ମହୋତ୍ସବ ସମ୍ବଲପୁର ଶୀତଳ ଷଷ୍ଠୀ ରଥଯାତ୍ରା ଆଦି ଅନେକ ବିଭିନ୍ନ ପ୍ରକାର ଯାତ୍ରା ସବୁ କରାଯାଏ ଏବଂ ନାମ ଯଜ୍ଞ ମଧ୍ୟ ପ୍ରତି ଗାଁ ଗାଁରେ ନାମ ଯଜ୍ଞ କରାଯାଏ ନୂଆଖାଇ ନୂଆଖାଇ ହେଉଛି ଆମ ଓଡ଼ିଶ ପଶ୍ଚିମ ଓଡ଼ିଶାର ପ୍ରଧାନ ପ୍ରଧାନ ପର୍ବ ଯେଉଁଠିକି ନୂଆ ଧାନକୁ ରୋଷେଇ କରି ଖା ଖାଇଥାଉ ଏବଂ ନୂଆ ନୂଆ ପୋଷାକ ପିନ୍ଧିଥାଉ ବିଭିନ୍ନ ପ୍ରକାର ଧନୁ ଯାତ୍ରାରେ ଶ୍ରୀକୃଷ୍ଣ ଆଉ କଂସ ମହାରାଜଙ୍କର ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ତାକୁ ସମସ୍ତେ ବହୁତ ଖୁସି ଓ ଆନନ୍ଦରେ ପାଳନ କରିଥାନ୍ତି ଏବଂ ବିଭିନ୍ନ ପ୍ରକାର ଧାର୍ମିକ କାର୍ଯ୍ୟ ମଧ୍ୟ କରାଯାଏ ସମସ୍ତ ଗାଁ ଗାଁରେ ରାମଲୀଳା ମଧ୍ୟ ହୋଇଥାଏ ରାବଣ ପୋଡ଼ି ସେସବୁ ମଧ୍ୟ କରାଯାଇଥାଏ ଆମ ଓଡ଼ିଶା ହେଉଛି ଏକ ଧାର୍ମିକ ରାଜ୍ୟ ଯେଉଁଠାରେ ପର୍ବପର୍ବାଣି ସଂସ୍କୃତି ପରମ୍ପରାକୁ ବହୁତ ଅଧିକ ଧ୍ୟାନ ଦେଇଥାନ୍ତି ଏବଂ ନିଷ୍ଠାର ସହ ପାଳନ କରିଥାନ୍ତି ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇ ଥାଏ